ଓଲା ଟ୍ରାନ୍ସପ୍ରୋସ ଏଜେନ୍ସିରୁ କହୁଥିଲେ ମୁଁ ବିଡ଼ାନାସିରୁ କହୁଥିଲି ରଶ୍ମିତା ଦାସ ମୁଁ ଆପଣଙ୍କ ଏଜେନ୍ସିରୁ ଗାଡ଼ି ନେଇଥିଲି ଆମେ ଯିବାର ଥିଲା କୌଣସି କାର୍ଯ୍ୟରେ ବନ୍ଧୁଙ୍କପାଖରେ ପହଞ୍ଚିବୁ କୌଣସି ମେଡ଼ିକାଲ କାର୍ଯ୍ୟରେ ରୋଗରେ ପଡ଼ିଛନ୍ତି ଲୋକେ ଆମେ ଗାଡ଼ି ଆପଣଙ୍କଠୁ ନେଲୁ କିନ୍ତୁ ସେ ଗାଡ଼ିର ଅବସ୍ଥା ଏପରି କ'ଣ ଆଉ କହିବୁ ଆମେ ଏକ ତ ଦେଇଛନ୍ତି ଗାଡ଼ିର ସିଟ୍ କଭର୍ ଚିରା ସେ ଏତେ ମଇଳା ତା ଦେହରେ ବସିବା ନିଜର ପୋଷାକ ମଧ୍ୟ ମଳି ଲାଗିଯାଉଛି ଏପଟେ ରାସ୍ତାରେ ଗଲାବେଳେ ପଙ୍କଚର ହେଲା ଯାହା ଦ୍ଵାରା ଆମେ ସମୟରେ ମଧ୍ୟ ଯାଇକି ହସ୍ପିଟାଲରେ ପହଞ୍ଚି ପାରିଲୁନି ଏସବୁ ଅବ୍ୟବସ୍ଥା ଗାଡ଼ି ଚାଳନାରେ ଡ୍ରାଇଭର ମଧ୍ୟ ଆପଣଙ୍କର ସଠିକ୍ ଗାଡ଼ି ଚଳନା କରିବାରେ ମଧ୍ୟ ସେମାନେ ସିଧହସ୍ତ ନୁହଁନ୍ତି ଆମକୁ ବହୁତ ହଇରାଣରେ ସେମାନେ ରାସ୍ତାରେ ପକାଇଛନ୍ତି ଆପଣ ଏଜେନ୍ସି କରିଛନ୍ତି ସତ କିନ୍ତୁ ସେ ସବୁ ବ୍ୟବସ୍ଥା ତ ପୁଣି ଲୋକମାନଙ୍କ ପାଇଁ ସଠିକ୍ କରିବା ଦରକାର ନା ଖାଲି ଆପଣ ପଇସା ନେଇଯିବେ ବାସ୍ ଗାଡ଼ି ଦେଇଦେଲେ ଗାଡ଼ିର କିପରି ଅବସ୍ଥା ଅଛି ଲୋକମାନେ ବସିକି ଯିବା ଆସିବା କରିବାପାଇଁ ଠିକ୍ ସୁବିଧାସୁଯୋଗ ଅଛି କି ନାହିଁ ସେସବୁ ତ ଆପଣ ଦେଖିବା ଦରକାର ନା କିନ୍ତୁ ଆପଣ ଗାଡ଼ି ଧରାଇଦେଲେ ଗାଡ଼ି ସିଟ୍ ଚିରା କଭର୍ ଚିରା ସେଥିରେ ବସିବାର ବ୍ୟବସ୍ଥା ନାହିଁ ଏପରିକି ଆମକୁ ତା ଦେହରେ ଛାରପୋକ ଅଛନ୍ତି କି କ'ଣ ସିଏ ବି ଆମକୁ ଆଘାତ କରିଛନ୍ତି ଆମେ ସମୟରେ ମଧ୍ୟ ଯାଇକି ହସ୍ପିଟାଲରେ ପହଞ୍ଚି ପାରିଲୁନି କି ରୋଗୀଙ୍କପାଇଁ ନେଇଥିବା ଜିନିଷ ଔଷଧ ତାଙ୍କୁ ସମୟରେ ଆମେ ଦେଇପାରିଲୁନି ସେଥିପାଇଁ କି ଆମେ କେତେ ଅସୁବିଧାର ସମ୍ମୁଖୀନ ହେଉଛୁ ସେଇଟା ଜାଣିବା ଦରକାର